ଦିନେ ମୁଁ କାକରା ପିଠା ଛାଣୁଥିଲି ଛାଣିଲା ବେଳେ ମୋ ହାତରୁ ଛଣା ଚଟୁ ଖସି ତେଲରେ ପଡ଼ିଗଲା ଆଉ ସେ ତେଲ ଛିଟିକି ମୋ ହାତରେ ପଡ଼ିଗଲା ମୋ ହାତରେ ଏତେ ଜୋର୍ରେ ଫୋଟକା ଉଠିଥିଲା ଆଉ କହିିବାକୁ ନାହିଁ ସେ ସେଠି ଯେ ଦେଖିଲେ ଆଶର୍ଯ୍ୟ ହେଲା ଯେ ତେଲ ପଡ଼ିଲେ ଏତେ ଜୋର୍ରେ ଫୋଟକା କେମିତି ହେଲା ସେଇ ଫୋଟକା ଫାଟି ପାଚିଗଲା ମୋତେ ବହୁତ କଷ୍ଟ ହେଲା ବହୁତ ଦିନ ପୋଡ଼ା ଘା ପାଚିକରି ରହିଲା ସେଥିରେ ମୁଁ ରନ୍ଧା ନଡ଼ିଆ ତେଲ ଲଗାଇଲି ଆଉ ମେଡ଼ିକାଲ୍ ଯାଇ ମଲମ ମଧ୍ୟ ଆଣିଲି ବହୁତ ଦିନ ଗଲା ପରେ ସେ ଧୀରେ ଧୀରେ ଭଲ ହେଲା